ଜଣେ ଗୀତ ଶିଖ୍ବାର୍କେ ଗଲେ ତାକେ କଠିନ୍ ପରିଶ୍ରମ ଦରକାର୍ ଆର୍ ଗୀତ୍ ଗୁଟେ ଗାଇନଉଛେ ବୋଲି ନା ହେ କମ୍ ସେ କମ୍ ସକାଳୁ ରିଆଜ୍ କର୍ବାଟା ଜରୁରୀ ହେ ଘଣ୍ଟେ ରିଆଜ୍ କର୍ବାକେ ଜରୁରୀ ହେ ସ୍ୱର ତ ବହୁତ ସ୍ୱର ଅଛି ସ୍ତ୍ରୀ ଅଛି ପୁରୁଷ ଅଛି ଅନେକ କିସମ୍ର ସ୍ୱର ଅଛି ଆର୍ ଇ ସ୍ୱର କେ ତାଲ ସାଙ୍ଗେ ମିଲେଇକରି ଗାଇବାର୍ ନିଜର୍ ଜ୍ଞାନ ବି ଦର୍କାର୍ ସ୍ଵର ବି ଦରକାର୍ ସବୁ ଜିନିଷ୍ କିରିପାର୍ବା ବୋଲେ ତା ମାନେ ଗୀତ ଗାଇପାର୍ବା ଆର୍ ଗୀତ ଗାଇବାର୍ ଗୁଟେ ଭଲ୍ ଲୋକ୍ ତା'ର୍ ମାନେ ବହୁତ୍ ପ୍ରଶଂସା କର୍ବେ ଆର୍ ଗୀତ ଗାଉଛେ ବୋଲିକରି ନାଏଁ ହେଲେ ଗୀତ ଗାଇଲେ ସେଇଟା ପସନ୍ଦ ନାଇଁଲାଗି ରାଗ ରାଗରେ ତା ର୍ ମାନେ ସବୁ ବୋଲେ ଇ ଠିକ୍ ଥିବାର୍ କଥା ଛାନ୍ଦ ଛନ୍ଦ ଇ ସବୁ ଜିନିଷ୍ମାନେ ଲାଗିଥିବାର କଥା ମାତ୍ରା ତାଲ ଇ ସବୁ ଜିନିଷ୍ମାନେ ଭିଡ଼ିକି ରହେବାର୍ କଥା ଇ ଜିନିଷ୍କେ ସବୁବେଲେ ରଖିଥିଲେ ନିଶ୍ଚତ୍ ଶିଖିପାର୍ବେ